ସାଧାରଣତଃ ମୁଁ ବ ସାତରୁ ଆଠ ବର୍ଷ ବୟସରେ ବଗିଚା କାମ କରିବା ଆରମ୍ଭ କଲି କାରଣ ଆମ ଘରେ ଗୁରୁଜନମାନେ ବଗିଚାରେ କାମ କରନ୍ତି ମୋତେ ଏହା ଦେଖି ବହୁତ ଭଲ ଲାଗେ କାରଣ ବଗିଚାରେ ଫୁଟୁଥିବା ବିଭିନ୍ନ ଭେରାଇଟିର ବିଭିନ୍ନ ପ୍ରକାରର ଫୁଲ ଯାହା ଆମ ମନକୁ ଶାନ୍ତି ଦେଇଥାଏ ଏବଂ ମନକୁ ଆନନ୍ଦିତ କରିଥାଏ ସେଥିଲାଗି ମୋତେ କାମଟା ବହୁତ ଭଲ ଲାଗିଲା ଏବଂ ସହଜ ଲାଗିଲା ସେଥିପାଇଁ ମୁଁ ମଧ୍ୟ ସାତରୁ ଆଠ ବର୍ଷ ବୟସରେ ଆମ ବଗିଚାରେ କାମ କରିବା ଆରମ୍ଭ କରିଦେଲି ଏବଂ ଖାଲି ଫୁଲ ଲଗାଇବା ସହିତ ଅନେକ ପ୍ରକାରର ଫଳ ଗଛରେ ମଧ୍ୟ ଲଗାଇବାକୁ ଚେଷ୍ଟା କଲି ଯାହାଫଳରେ କି ଆମକୁ ସତେଜ ଫଳ ପନିପରିବା ମିଳିବା ସହିତ ବଗିଚାରୁ ସୌନ୍ଦର୍ଯ୍ୟକୁ ମଧ୍ୟ ଆହୁରି ମନୋରମ କରିବ ସେଥିଲାଗି ମୁଁ ଏ କାମଟି ଆରମ୍ଭ କରିଥିଲି